ମୁଁ ପ୍ରତିଦିନ ରୋଷେଇ କରିବାର ଗୋଟିଏ ତାଲିକା କରିଛି ଯେଉଁଥିରେକି ସମବାର ଦିନ ମଧ୍ୟାହ୍ନ ଭୋଜନରେ ଆମ ଘରେ ଆମେ ଭାତ ତରକାରୀ ଶାଗ କରିଥାଉ ଏବଂ ରାତ୍ରି ଭୋଜନରେ ଆମେ ଭାତ ଡାଲି ଏବଂ ଆଳୁ ଭଜା କରିଥାଉ ମଙ୍ଗଳବାର ଦିନ ମଧ୍ୟାହ୍ନ ଭୋଜନରେ ଭାତ ସୋୟାବିନ୍ ତରକାରୀ ଏବଂ କୋବି ଭଜା କରିଥାଉ ଏବଂ ରାତ୍ରି ଭୋଜନରେ ରୁଟି ଏବଂ ତରକାରୀ କରିଥାଉ ବୁଧବାର ଦିନ ମଧ୍ୟାହ୍ନ ଭୋଜନରେ ଭାତ ଅଣ୍ଡା ତରକାରୀ କରିଥାଉ ଏବଂ ରାତ୍ରି ଭୋଜନରେ ଭାତ ଡାଲି ଓ ଯେ କୌଣସି ଗୋଟିଏ ଭଜା କରିଥାଉ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ଆମେ କରିନଥାଉ ସେଦିନ ଆମେ ଉପାସ ରହୁ ଏବଂ ରାତ୍ରି ଭୋଜନରେ ଆମେ ରୁଟି କିମ୍ବା ପୁରୀ ଓ ଯେକୌଣସି ଗୋଟିଏ ତରକାରୀ କରିଥାଉ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନରେ ଆମେ ଭାତ ମାଛ ତରକାରୀ କରିଥାଉ ଏବଂ ରାତ୍ରି ଭୋଜନରେ ଭାତ ଡାଲି ଏବଂ ଯେକୌଣସି ଗୋଟିଏ ଭଜା କରିଥାଉ ଶନିବାର ଦିନ ମଧ୍ୟାହ୍ନ ଭୋଜନରେ ରାତି ଓ ପନିର ତରକାରୀ କରିଥାଉ ଏବଂ ରାତ୍ରି ଭୋଜନରେ ଭାତ ଡାଲି ଏବଂ ଆଚାର କରିଥାଉ ରବିବାର ଦିନ ଆମେ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ତରକାରୀ କରିଥାଉ ଏବଂ ରାତ୍ରି ଭୋଜନରେ ଭାତ ଏବଂ ମାଂସ ତରକାରୀ କରିଥାଉ ଆମେ ପ୍ରତିଦିନ ଆମ ରୋଷେଇରେ ଭାତକୁ ସାମିଲ କରିଥାଉ